ଆମ ବଗିଚାରେ ଉତ୍ପାଦିତ ହେଉଥିବା ଫୁଲଗୁଡ଼ିକର ନାମ ଚମ୍ପା ମଲ୍ଲି ଟଗର କନିଅର୍ ରାଜାରାଣୀ ଗୁଭା ସ୍ଥଳପଦ୍ମ ପଦ୍ମ କଇଁ ଇତ୍ୟାଦି ଫୁଲଗୁଡ଼ିକ ବହୁତ ସୁନ୍ଦର୍ ଦେଖାଯାଏସି ତ ମୁଇଁ ତୀର୍ଥସ୍ଥାନକେ ନେସିଁ ଆଉ ବହୁତ ଅର୍ଡ଼ର୍ ବି ରଖ୍ସିଁ ମାଳ ଗୁନ୍ଥିକିରି ମହାପ୍ରଭୁଙ୍କର ପାଖ୍କେ ନେଇଦେସିଁ ବିକ୍ରି ବି କର୍ସିଁ ଆଉ ଆମର୍ ବଗିଚାରେ ଉତ୍ପାଦିତ ହେଉଥିବା ଫଲଗୁଡ଼ିକ ହେଲା ଜାମୁ କଦଳୀ ଅଙ୍ଗୁର୍ ସେଓ ସପୁରୀ ତରଭୁଜ ଇତ୍ୟାଦି ମୁଇଁ ଫଲଗୁଡ଼ିକ ବିକ୍ରି କର୍ସିଁ ବହୁତ୍ଟେ ଅର୍ଡ଼ର୍ ରଖ୍ସିଁ ଆଉ ଫଲଗୁଡ଼ିକ ଆମେ ଖାଏସୁଁ ବି